ହ୍ୟାଲୋ ନମସ୍କାର ହଉ ଆଉ ଗାଡ଼ି ଗୁଡ଼ା ଠିକଠିକା କରିଛ କି ହଁ ଯିବା ଯେ ଗାଡ଼ିଟା ରେଟେ ବାଟ କେତେ ଠିକଠାକ୍ କର ଆରୁ

ହଇ ବର୍ଷା ଆଉ କିନ୍ତି ଆଉ ଫିଲ୍ମ ଦେଖି ଯେ ବର୍ଷା ତ ହେଉଛେ ଆସିବନି ଫିଲ୍ମଟା ଭଲ ତମର କେତେ ପଇସା ଆମର କେତେ ପଇସା ଭାଗ କେତେ ପଡ଼ଲା ହଁ ହଁ ଖାଇବା ଅଲଗା ଅଲଗା କି ଏକା ସାଙ୍ଗେ

ହଉ ଆଜି ପାଗ ଦେଖବା ଆଜି ନହେଲେ କାଲି ଯିବା ଆଉ ପାଗ ଦେଖିକି ଆଉ ମୁଁ କଲ୍ କରିବି ନାଇଁ ଘରେ କଥା ହେଇସାରେ ସମସ୍ତଙ୍କୁ ବୁଝିକିରି କଥା ହୁଏ ଛୁଆପିଲା ମାନେ ଯିବେ କବା ଆଠ ଦଶ ଜଣ ମିଶିକିରି ଯିବା ସେଟା ଭଲ୍ ଜାଗା ନାଇଁ ଗୋଟେ ଗାଡ଼ି ହେବ କି ଦୁଇଟା ଗାଡ଼ି ହେବ ଆମର ଦଶ ଜଣ ଆଉ ଗୁଟେ ଗାଡ଼ିରେ ହେବ ଆଡ଼ଜଷ୍ଟ କରିକି ଯିବା ହଁ ହଉ ହ ରୋଷେଇ କରିକି ଖାଇବାକୁ ଦେବା ରୋଷେୟାଟା ନେବା କି ହଉ କି କରିକି ଯିବା କି ସେବେ କର୍ବା ହଉ ହଉ ଆଉ ହଉ ହଉ ତାହେଲେ ମୁଁ ଆଉ ହଁ ବୁଝିବି ଫୋନ କରିବି ଆଉ ମୋର ତ ପୁଣି ପଇସା ପତ୍ର ଟିକେ ନାଇଁନା ଯେ ମୁଇଁ ହେଇଥିପାଇଁ ଗୁଇଁପୁଇଁ ହେଇକିରି ତମଠୁ କହିବି କହୁଥିଲି ତମଠୁ ଦବବୋଲି କରି ନାଇଁହେଇ ପରା ହେଇନି ବୋଲି ତ ତମକୁ କହୁଛି ନାଇଁ ନାଇଁ ପାଇନି ବୋଲି ତ କହୁଛି ହଉ ହଉ ହଉ ହଉ ହଉ ଯିବା ତା'ହେଲେ